ବର୍ତ୍ତମାନ ଯୁଗରେ ଦୁନିଆଁର ଯେକୌଣସି ସ୍ଥାନକୁ ଯାତ୍ରା କରି ହେଉଛି କାରଣ ବର୍ତ୍ତମାନ ଯାତ୍ରା କରିବାଟା ସୁବିଧା ଏବଂ ସହଜ ବୋଧ ହୋଇଛି ଏ କାରଣ ବର୍ତ୍ତମାନ ଯଦି ଯୁଗରେ ଆମେ ଯଦି ଦେଖିବା ତେଣେ ମୋର ସବୁଠାରୁ ଅଂକାକ୍ଷିତ ଯାଗା ହେଉଛି ହିମାଞ୍ଚଳପ୍ରଦେଶର ସିମଲା ସିମଲା ଏପରି ଏକ ଜାଗା ଯେଉଁଟାକି ମଣିଷକୁ ଆକୃଷ୍ଟ କରେ ଏହାର ସୌନ୍ଦର୍ଯ୍ୟଭରା ପାହାଡ଼ଘେର ଜଳପ୍ରପାତ ପାଣି ଏବଂ ପରିବେଶ ପାଣିପାଗ ଜଳବାୟୁ ଏପରି ଥାଏ ଯେ ସେଠାରେ କୌଣସି ବେଶି କିଛି ଅସୁବିଧା ହୁଏ ନାହିଁ କିନ୍ତୁ ଲୋକମାନେ ବିଭିନ୍ନ ଦେଶରୁ ବିଭିନ୍ନ କୋଣ ଅନୁକୋଣରୁ ଏଠାକୁ ଯିବାଆସିବା କରନ୍ତି ଆଉ ବିଭିନ୍ନ ମାସରେ ଏଠାରେ ପାଣିପାଗ ଜଳବାୟୁ ସମାନ ପ୍ରାୟ ରହିଥାଏ ଆଉ ଲୋକମାନଙ୍କ ଚଳିବା ପାଇଁ ଏଠାରେ ଜଳବାୟୁ ବହୁତ୍ ସବକୃଷ୍ଟ ହୋଇଥାଏ ଏବଂ କୌଣସି ସୁବିଧା କରିନଥାଏ ଆଉ ଏଠାରେ ଯେଉଁ ପାହାଡ଼ଘେରା ଜଙ୍ଗଲଘେରା ଅଞ୍ଚଳରେ ଲୋକମାନେ ବାସ କରନ୍ତି ସେମାନଙ୍କର ଜିବନଶୈଳୀ ବହୁତ୍ ସରଳ ଏବଂ ସୌନ୍ଦର୍ଯ୍ୟବୋଧ ଥାଏ ଆଉ ଏହି ସିମଲା ଏପରି ଏକ ଜାଗା ଯେଉଁଟିକି ବର୍ଷକ ବାରମାସ ଭଲ ଜଳବାୟୁ ମିଳେ ଭଲ ପାଣିପାଗ ଏଠାରେ ମିଳେ ତେଣୁ ଲୋକମାନେ ଏଠାକୁ ଯିବାପାଇଁ ଆକୃଷ୍ଟ ହୋଇଥାନ୍ତି ଏବଂ ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାପାଇଁ ବର୍ଷକ ବାରମାସ ସିମଳାକୁ ଲୋକମାନେ ଯିବାପାଇଁ ଚାହାଁନ୍ତି